ମୋର ପ୍ରିୟ ବିଷୟଟି ହେଉଛି ସାହିତ୍ୟ ମୋତେ ମଧ୍ୟ ସାହିତ୍ୟ ବିଷୟଟି ମୋତେ ବହୁତ ପସନ୍ଦ କାହିଁକିନା ମୁଁ ଯେତେବେଳେ ଯେତେବେଳେ ସାହିତ୍ୟଟି ସାହିତ୍ୟ ବିଷୟ ପଢ଼େ ସେତେବେଳେ ମୋତେ ଭଲଲାଗେ ଏହା ମୋତେ ଏହା ମଧ୍ୟ ମୋର ପ୍ରିୟ ବିଷୟଟି ଅଟେ ଏହା ଆମ ମାତୃଭାଷା ଅଟେ ସେଥିରେ ମଧ୍ୟରୁ ଏଥିରେ ଗଳ୍ପ ଏକାକିଙ୍କା କବିତା ମଧ୍ୟ ଏ ବିଷୟ ଅଛି ମୋତେ ସେହି ବିଷୟଗୁଡ଼ିକ ଭଲଲାଗେ ଏଥି ମଧ୍ୟରୁ କବିତା କବିତା ମୋତେ ପଢ଼ିବାକୁ ପସନ୍ଦ ଏବଂ ଏଥିମଧ୍ୟରେ ଗଳ୍ପ ଗଳ୍ପ ମୋତେ ପଢ଼ିବାକୁ ପସନ୍ଦ ମୁଁ ଯେତେବେଳେ ଯେତେବେଳେ ଏହାକୁ ପଢ଼େ ମୁଁ ବହୁତ ଉପଭୋଗ କରେ ଏବଂ ମୁଁ ଏକାକିଙ୍କାରେ ମୁଁ ହଜିଯାଏ ମୁଁ ଅଭିନୟ କରେ ଏବଂ ମୋତେ ସାହିତ୍ୟ ବହିଟି ଭଲଲାଗେ